ଆମ ଗଞ୍ଜାମ ଜିଲ୍ଲାରେ ଲୋକମାନେ କୃଷିକୁ ବେଶୀ ପ୍ରଧାନ୍ୟ ଦେଇଥାନ୍ତି କୃଷି ଉପରେ ନିର୍ଭର ନିର୍ଭର ହୋଇଥାନ୍ତି କୃଷି କୃଷିରେ ସବୁ ଫସଲ କାଟି ବିକାବିକି ଏହାକୁ ଉପରେ ନିର୍ଭର କରିଥାନ୍ତି ଏମାନଙ୍କର ଏହା ଏକ ଜୀବନଯାପନ ଏବଂ କେତେ ଲୋକ ବଢ଼େଇ କାମ ବି କରିଥାନ୍ତି କାଠ କାଟିକିରି ବିଭିନ୍ନ ଟେବୁଲ୍ କୁର୍ସି ଚେୟାର ଖଟ ଇତ୍ୟାଦି ସବୁ ତିଆରି କରି ବିକିଥାନ୍ତି ଆହୁରି କେତେ ଲୋକ ମାଟି କାମ କରନ୍ତି ଯାହାକି ମାଟିରେ ସୁନ୍ଦର ସୁନ୍ଦର ସବୁ ସୁନ୍ଦର ସୁନ୍ଦର ମାଠିଆ ସୁନ୍ଦର ସବୁ କଳସୀ ଆଉ ବିଭିନ୍ନ ପ୍ରକାର ଦୀପ ଏମିତି ଟାଇପ୍ର ବେଶୀ ସବୁ ଜିନିଷ ମାଟିରେ ତିଆରି କରି ବିକିକି ତାଙ୍କ ନିଜ ଜୀବନଯାପନ କରିଥାନ୍ତି ଏବଂ ବେଶୀ ଆହୁରି ବେଶୀରେ ରମଣୀ ଲୋକମାନେ ବିଭିନ୍ନ ପ୍ରକାର ଭଲ ଭଲ ଶାଢ଼ୀ ଲୁଗାପଟି ଇତ୍ୟାଦି ଗଦି ଏମାନେ ସବୁ ତିଆରି କରି ବିଭିନ୍ନ ଜାଗାରେ ବିକିକି ନିଜର ଜୀବନଯାପନ ବି କରିଥାନ୍ତି ଏବଂ କେତେ ଲୋକ ଏବେ ଏବେ ଆମର ଓଡ଼ିଶାଠାରେ କେତେ ଲୋକ ଏବେ ଚାକିରି ପଛରେ ପଛରେ ଅଗ୍ରସର ହୋଇଥାନ୍ତି ଯାହାକି ସରକାରୀ ଚାକିରି ପଛରେ ଅଗ୍ରସର ହୋଇଥାନ୍ତି ଏବଂ ବେଶୀରେ ଲୋକମାନେ ବେଶୀ ଲୋକମାନେ ତ କୃଷି ଆଉ ବଢ଼େଇ ଆଉ ମାଟି କାମ ଇତ୍ୟାଦି ସବୁ କାମରେ ବେଶୀ ଅଗ୍ରସର ହୋଇକିରି ନିଜର ଜୀବନଯାପନ ବହୁତ ଭଲ ଭାବରେ କରିଥାନ୍ତି